ସମସ୍ତ ବିଦ୍ୟାଳୟର ପାଠ୍ୟକ୍ରମ ପ୍ରାୟ ସମାନ ହୋଇଥାଏ ଆମର ବିଦ୍ୟାଳୟରେ ଗଣିତ ଇତିହାସ ଇଂରାଜୀ ଭୂଗୋଳ ପରିବେଶ ବିଜ୍ଞାନ ସାହିତ୍ୟ ହିନ୍ଦୀ ସଂସ୍କୃତ ଓ ଖେଳ ଖେଳକୁଦ ବିଷୟ ପରେ ଓ ପରମ୍ପରା ବିଦ୍ୟାଳୟରେ ଶିକ୍ଷା ଦିଆଯାଇଥାଏ ଆମ ବିଦ୍ୟାଳୟରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭଲ ଏବଂ ସେମାନେ ସମସ୍ତେ ଶିକ୍ଷିତ